ଆଜି ଆଜି କୃଷକମାନେ କୃଷକ ଆତ୍ମହତ୍ୟା କୃଷ କୃଷକ ଆତ୍ମହତ୍ୟା କରୁଛନ୍ତି କାହିଁକିନା ଚାଷ ଯଦି ସବୁ ପ୍ରାକୃତିକ ବିପର୍ଯୟରେ ନଷ୍ଟ ହୋଇଯାଏ ତାହେଲେ ଗୋଟେ ଚାଷୀ ପ୍ରତି ବହୁତ ଦୁଃଖର କଥା ଏବଂ ତାହା ତାହାର ଉପଚାର ନିମନ୍ତେ ସରକାରଙ୍କୁ ଦୃଷ୍ଟି ଦେବା ନିହାତି ଜରୁରୀ ସରକାରଙ୍କର ଉଚିତ୍ ପଦକ୍ଷେପ ଚାଷୀର ଜୀବନ ରକ୍ଷା କରିପାରିବ ଏବଂ ଗୋଟେ ଚାଷୀ ବଞ୍ଚିଲେ ସାରା ଦୁନିଆକୁ ସେ ଖାଦ୍ୟ ଯୋଗେଇ ସାରା ସଂସାରକୁ ସୁଖମୟ କରିପାରିବ